ଆମ ଯାଜପୁର ଅଞ୍ଚଳରେ ବିଭିନ୍ନ ପ୍ରକାର କାରିଗାରୀକ କାମ ତିଆରି ହୁଏ ଯଥା କୁମ୍ଭାର ବିଭିନ୍ନ ପାତ୍ର ତିଆରି କରେ ମାଟିର ଏହା ପିଢ଼ି ପରେ ପିଢ଼ି ଚାଲିଆସୁଛି ବଢ଼େଇ ଯଥା ବିଭିନ୍ନପ୍ରକାର କାଠରେ ତିଆରି ସାମଗ୍ରୀ ତିଆରି କରେ କପାରେ ତିଆରି ବିଭିନ୍ନ ପ୍ରକାର କପଡ଼ା ଶାଢ଼ୀ ଏସବୁ ଜିନିଷ ତିଆରି କରନ୍ତି ରେଶମ ଜିନିଷ ତଥା ରେଶମ ଶାଢ଼ୀ ଏସବୁ ଜିନିଷ ତିଆରି କରି ବିଦେଶକୁ ରପ୍ତାନି କରନ୍ତି ବୟନଶିଳ୍ପ ମଧ୍ୟ ଆମ ଅଞ୍ଚଳରେ ବହୁତ ଉନ୍ନତ ବିଭିନ୍ନ ପ୍ରକାର କଳା କାରୁକାର୍ଯ୍ୟ ଏସବୁ ତିଆରି ହୁଏ ଆମ ଅଞ୍ଚଳରେ ବିଭିନ୍ନ ପ୍ରକାର ଯଥା କାଠ ତିଆରି ସାମଗ୍ରୀ ବହୁତ ଉନ୍ନତମାନର ଅଟେ ଏସବୁ ମଧ୍ୟରେ ସମସ୍ତ କ୍ଷେତ୍ରରେ ଆମ ଯାଜପୁର ଜିଲ୍ଲା ଆଗୁଆ